ମା' ତାରିଣୀ ରେଷ୍ଟୁରାଣ୍ଟରୁ କହୁଛନ୍ତି ମୁଁ ଗୋଟିଏ ଖାଦ୍ୟ ଅର୍ଡ଼ର କରିବାକୁ ଚାହୁଁଥିଲି ଆପଣ ଭାତ ଡାଲି ତରକାରୀ ଭଜା ଶାଗ ସହିତ ଆଉ କିଛି ଦେଉଛନ୍ତି କି ଏମିତିକି ପାମ୍ପଡ଼ ହେଉ କିମ୍ବା ଚଟଣୀ ହେଉ କିମ୍ବା ଲେମ୍ବୁ ଏସବୁ କିଛି ଦେଉଛନ୍ତି କି ଏସବୁ ଦେଉଥିଲେ ମୁଁ ଅର୍ଡ଼ର କରିବା ପାଇଁ ଚାହୁଁଥିଲି